ପ୍ରଥମେ ପ୍ରଥମେ ବାଇକ୍ ଚଲା ଶିଖିନଥାଏ ପ୍ରାୟ ଦଶମ ଉପରେ ମୁଁ ବାଇକ୍ ଚଲା ଶିଖିଲି ଓ ପ୍ରଥମେ ବାଇକ୍ ମୁଁ ବହୁତ ଜୋର୍ରେ ଚଳନ କରୁଥିଲି କାରଣ ସେତେବେଳେ ମୁଁ ସାବାଳକ ଥାଏ ଆଉ ବାଇକ୍ ଚଲେଇବା ମୋ ପାଇଁ ଗୋଟେ ଉତ୍ସାହକ ବି ଥାଏ ମୁଁ ବହୁତ ଜୋର୍ ମଧ୍ୟ ମଧ୍ୟ ଗାଡ଼ି ଚଲାଏ ତା'ପରେ ଧୀରେ ଧୀରେ ବୟସ ବଢ଼ିବା ସାଙ୍ଗେ ମୁଁ ମୋର ସାଙ୍ଗସାଥି ସାଥି ପଡ଼ୋଶୀମାନଙ୍କ ସହିତ ଯେତେବେଳେ ବାଇକ୍ ଚଳନା କଲି ସେଥିରେ ଜାଣିଲି ଯେ ବାଇକ୍ ଚଲାଇବା ପାଇଁ ଧୈର୍ଯ୍ୟ ନିଜ ଭିତରେ ସଂଞ୍ଜମ ରଖି ବାଇକ୍ ଚଲାଇବାକୁ ପଡ଼େ ଆଉ ବାଇକ୍ ଚଲାଇିଲା ବଳେ ଦ୍ରୁତ ଗତିରେ ଚଲାଇବା କଥା ନୁହଁ ଓ ଏହା ଦ୍ଵାରା ଧକ୍କା ହେବାର ସମ୍ଭାବନା ବଢ଼ିଯାଏ ସେଥିପାଇଁ ଧୀର ଗତି ସାହାଯ୍ୟରେ ବାଇକ୍ ଚଲାଇବା ଉଚିତ୍ ଆଉ ବାଇକ୍ ଚଲେଇବା ସମୟରେ ଗୋଟିଏ ଜୋସ୍ ଥାଏ ଯେ ମୁଁ ବହୁତ୍ ଜର୍ରେ ବାଇକ୍ ଚଲାଇବି ଯାହା ଦ୍ୱାରା ଲୋକମାନେ କହିବେ ମୋତେ ପ୍ରଶଂସା କରିବେ ବାଃ ବାଃ କରିବେ କିନ୍ତୁ ଏଇଟା ଠିକ୍ ନୁହେଁ ଲୋକମାନେ ସବୁବେଳେ ଠିକ୍ ଜିନିଷକୁ ହିଁ ପ୍ରଶଂସା କରନ୍ତି ଓ ଏହା ଦ୍ୱାରା କ'ଣ ହୁଏନା ତୁମେ ଭୁଲ୍ ବାଟରେ ଯିବାର ସମ୍ଭାବନା ଅଧିକ ସେଥିପାଇଁ ବାଇକ୍ ଧୀରେ ଗତିରେ ଚଲାନ୍ତୁ ଓ ବାଇକ୍ ଚଲାଇବା ପ୍ରତି ଧ୍ୟାନ ଦିଅନ୍ତୁ ନିଜ ମିଟର୍ କଣ୍ଟା ଗାଡ଼ି ତେଲ ଠିକ୍ ଠାକ୍ ଚେକ୍ କରିବେ ଗାଡ଼ିର କେଉଁଠି ଲିକେଜ୍ ଅଛି କି ନାହିଁ ସେଇଟା ଚେକ୍ କରିବେ ମୋର ସାଙ୍ଗମାନେ ମଧ୍ୟ ମୁଁ ଦେଖିଛି ଯେ ବହୁତ ଦ୍ରୁତ ଗତିରେ ଗାଡ଼ି ଚଲାନ୍ତି କି ମୁଁ ତାଙ୍କୁ ସବୁବେଳେ ସଚେତନ କରେ ଯେ ଗାଡ଼ି ଚଲାବେଳେ ଗାଡ଼ିର ଉଭୟ ପାର୍ଶ୍ଵକୁ ଧ୍ୟାନ ଦେବ ଗାଡ଼ିର ବାଁ ପଟେ ଗାଡ଼ି ଚଲାଇବ ଗାଡ଼ିର ସ୍ପିଡ଼୍ ଲିମିଟ୍ ଦେଖି କାମ କରିବ ମଦ ପିଇ କିମ୍ବା ଡ୍ରଗ୍ସ୍ ନେଇ ଗାଡ଼ି ଚଲାଇବ ନାହିଁ ବିଭିନ୍ନ ନିଶା ପଦାର୍ଥରୁ ଗାଡ଼ି ଚଲାଇଲା ବେଳେ ଦୂରେଇ ରହିବ ଓ ବିଭିନ୍ନ ଦିଗରେ ଧ୍ୟାନ ଦେଇ ଚଲାଇବ ଯଦି କୌଣସି ବ୍ୟକ୍ତି ତୁମ ଆଗକୁ ଆସେ ତା'ହେଲେ ଧୀରେ ସୁସ୍ତେ ମୁଣ୍ଡ ଥଣ୍ଡା କରି ଗାଡ଼ିକୁ ରଖିବାକୁ ଚେଷ୍ଟା କରିବ ଗାଡ଼ି ଧୀରେ ଚଲାଇବା ଦ୍ୱାରା ତୁମେ ସବୁ ପ୍ରକାର ବିପଦକୁ ଟାଳି ପାରିବ ଗାଡ଼ିର ଉଭୟ ପାର୍ଶ୍ଵକୁ ଧ୍ୟାନ ଦେବ ଆଉ ଗାଡ଼ିରେ ତୁମ ସାଥିରେ ଯଦି କିଏ ବସିଥିବ ଗାଡ଼ି ଧୀରେ ଧୀରେ ଚଲାଇବ ଓ ଏ ପ୍ରକାର ସବୁ ଧ୍ୟାନ ଦେବ ଆଉ ଗାଡ଼ିର ସବୁ ଜିନିଷ ପ୍ରତି ଧ୍ୟାନ ଦେଲେ ଦୁର୍ଘଟଣାରୁ ବଞ୍ଚିପାରିବ ଆଉ ନିଜ ଆଉ ପାଖ ପଡ଼ୋଶୀ ଲୋକମାନଙ୍କୁ ମଧ୍ୟ ଆଉ ଲୋକମାନଙ୍କୁ ଗାଡ଼ି ଚଲେଇଲା ବେଳେ ପୁରା ଖାସ୍ କରି ରାତି ସମୟରେ ଅଧିକ ଲିଫ୍ଟ ଦେବନି ଏଥିରେ ଚୋରି ଲୁଟ୍ପାଟ୍ର ଭୟ ଥାଏ ଦିନ ବେଳେ ଯିଏ ଦେଖିବ ତୁମେ ବହୁତ ସାହାଯ୍ୟ ନିହାତି ଦରକାର କିମ୍ବା କାହାର ଗାଡ଼ି ଏକ୍ସିଡେଣ୍ଟ୍ ହୋଇଛି ସେମାନଙ୍କୁ ଗାଡ଼ିରେ ନେଇକି ଡାକ୍ତରଖାନାରେ ପହଞ୍ଚାଇବାର ବ୍ୟବସ୍ଥା ମଧ୍ୟ କରିବ